ଆମ ଭାରତ ଓଡ଼ିଶାର କୃଷିକ୍ଷେତ୍ରରେ ବହୁତ ଅନେକ ଲୋକ ଅଞ୍ଚଳରେ ଅନେକ କ୍ଷେତ୍ରରେ ଲୋକ ଚାଷ କରନ୍ତି ଏବଂ ସେହି ରାଜ୍ୟର କିମ୍ବା ଅଞ୍ଚଳରେ କି ଅଞ୍ଚଳରେ ବହୁତ ବହୁତରେ ତୁଳନୀୟ ହୋଇଥାଏ ଏବଂ ଆକାର ସେ ବହୁତ ଉତ୍ପାଦନଙ୍କ ଭିତରେ ରହିଥାଏ ଏବଂ ସେଇ ସମୟରେ ଏବଂ ସେହି ସମୟରେ ମସଲା ଏବଂ ଏବଂ ମସଲା ଏବଂ କୁକୁଡ଼ାର ଚତୁର୍ପାଶ୍ୱ ବୃହତ୍ତମ ଓ ଉତ୍ପାଦନ ଉତ୍ପାଦନ ହୋଇଥାଏ ଭାରତର ଚାଉଳ ଉତ୍ପାଦନର ଦଶପତିଶତ ଚାଉଲ ଗହମ ଇତ୍ୟାଦି ମାଗଣାରେ ମିଳିଥାଏ ଏବଂ ସେହି ପନିପରିବାର ଉତ୍ପାଦନର ସପ୍ତାହ ପନିପରିବାର କୃଷିକ୍ଷେତ୍ର ଭାରତର ରାଜ୍ୟ ଆମର ଅନେକ ଭାବନାର ସୃଷ୍ଟି ହୋଇଥାଏ ସେହି ଭାବନାର ଅନେକ ପ୍ରକାରର ସୃଷ୍ଟି ହେଇଥାଏ ଏବଂ କୃଷିକ୍ଷେତ୍ରରେ କୃଷିକ୍ଷେତ୍ର ଲୋକମାନେ ବହୁତ କୃଷି କରିଥାନ୍ତି ଏବଂ ବହୁତ ଜିନିଷ ତିଆରି କରିଥାନ୍ତି ସେହି ମସ୍ତକରେ ଚତୁର୍ପାଶ୍ୱ ଏବଂ ଏବଂ ଏବଂ କୁକୁଡ଼ା ଚାଷ ବିଭିନ୍ନ ପ୍ରକାରର ଚାଷ କରିଥାନ୍ତି ଏବଂ କୃଷିକ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ଅଞ୍ଚଳରେ ମଧ୍ୟ ପରସ୍ପର ମଧ୍ୟ ପ୍ରାର୍ଥକ୍ୟ ରହିଛି ଏବଂ ସେହି କୌଣସି ରାଜ୍ୟ ଅଞ୍ଚଳରେ ଜନିତ ଭାବରେ ଉତ୍ସାହିତ କରିବାର ଉତ୍ପାଦନର କୌଣସି ପ୍ରକାରର ଭାବନାର ଉଦାହରଣ ରହିଥାଏ ଏବଂ ସେହି ଅଞ୍ଚଳରେ ଉତ୍ପାଦିତ ହୋଇଥିବାର କାରଣ ଗୋଟିଏରେ ସମ୍ପାର୍ବିତ ହୋଇଥାଏ ଏବଂ ଗୋଟିଏ କୁକୁଡ଼ା ଫାର୍ମରେ ଅନେକ କୁକୁଡ଼ା ରହିଥାନ୍ତି ଆମ ଭାରତରେ ଅନେକ ଗୋଟାଏ କୁକୁଡ଼ା ଫାର୍ମ ଅଛି ଏବଂ ସେହି କୁକୁଡ଼ାର ଫାର୍ମ ସମସ୍ତେ ଦାୟିତ୍ୱ ଗ୍ରହଣ କରିଥାନ୍ତି ଏବଂ ସେହି ଭାରତ ସମସ୍ତେ ସେ କୁକୁଡ଼ା ଫାର୍ମକୁ ତିଆରି ହୋଇଥାଏ ଏବଂ ଚାଷ ନିଜର ନିଜର ନିଜ ବିକ୍ରି କରି କରିବାକୁ ଚେଷ୍ଟା କରନ୍ତି